ମୋ ରୋଷେଇ ଘରେ ହାଣ୍ଡି କଡ଼ାଇ ଥାଳି ଗ୍ଲାସ୍ ଚଟୁ ଏହିସବୁ ବିଭିନ୍ନ ଜିନିଷ ରହୁଛି ରୋଷେଇ ଘରେ ହାଣ୍ଡିରେ ଭାତ ରୋଷେଇ କରୁଛି କଡ଼ାଇରେ ତରକାରୀ ଭଜିଆ ଭଜା ବନାଉଛି ଥାଲିରେ ସମସ୍ତଙ୍କ ସମସ୍ତେ ଭାତ ଖାଉଛି ଗିଲାସରେ ପାଣି ପିଉଛି ସମସ୍ତେ ଏମିତି ଘରେ ବେସନ ରହୁଛି ମ୍ୟାଗି ରହୁଛିି ମ୍ୟାଗି ବନାଇ କେବେ କେବେ ସଞ୍ଜ ବେଳେ ମ୍ୟାଗି ବନାଇ ଖାଉଛି ବେସନ ଦେଇ କିନା ବର୍ଷା ବେଳେ ପକୁଡ଼ି ପକୁଡ଼ି ବନାଇ ବନାଇ ପିଆଜ ଦେଇ କିନା ପକୁଡ଼ି ବନାଉଛିି ମୋତେ ଘରେ ବେଶୀ ଗେଷ୍ଟ ମାନେ ଆସିଲେ ବଡ଼ ବଡ଼ ଡେକଚିରେ ଭାତ ବନାଇ ଖାଉଛି ଏମିତି ବିରିୟାନୀ ବିରିୟାନୀ ବନାଉଛି ଚଟୁ ଦେଇ ପକୋଡ଼ି ବନାଉଛି

ଚେୟାର୍ ବି ଅଛି କିଏ କିଏ ଚେୟାର୍ ଟେବୁଲ୍ରେ ଭାତ ଖାଉଛି କିଏ କିଏ ମାଟିରେ ବସି ଭାତ ଖାଉଛି ଏମିତି ବହୁତ ବହୁତ ପ୍ରକାର ରୋଷେଇ ହେଉଛି ଖରା ବେଳେ ତ ସମସ୍ତେ ଶାଗ ଭାତ ଖାଉଛି ପଖାଳ ଖାଉଛି